ହ୍ୟାଲୋ କାଲିଆ ରେଷ୍ଟୁରାଣ୍ଟ ଆଜ୍ଞା ନମସ୍କାର ମୁଇଁ ମନୋଜ କହୁଥିଲିଁ ସାର୍ ଆଜ୍ଞା ଗତକାଲି ମୁଇଁ ଗୁଟେ ଆପଣଙ୍କର୍ନୁ ଖାଦ୍ୟ ଅର୍ଡ଼ର କରିଥିଲି ଯେନ୍ଥିରେକି ଭାତ ଡାଲି ତରକାରୀ ଖିରୀ ଆଉ ପନିର ଚିଲ୍ଲୀ ଥିଲା ସାର୍ ଆଜ୍ଞା ଆପଣ ଯେନ୍ ପଠେଇଥିଲେ ଖାଦ୍ୟଟା ଏତେ ମିଠା ଥିଲା ଯେ କହିବାରେ ନାଇଁ ସରେ ଆପଣ ଯେନ୍ ପଠେଇ ଥିଲେ ଡାଲ୍ମାଟା ଏତେ ମଧୁର ଲାଗୁଥିଲା ଯେ ଆମେ ଘରେ ବି ଆଜ୍ ତକ୍ ସେନ୍ତା ଡାଲମା ନହିଁ ଖାଇବାର୍ ତାଲ୍ ଆର୍ ପନିର୍ ଚିଲ୍ଲୀ କଥା ନାଇ କହୁନ୍ ଆଜ୍ଞା ଏତେ ଟେଷ୍ଟି ଲାଗ୍ସି ବୋଲି ମୁଇଁ ଭାବି ବି ନାଇଁଥିଲି ଯେ ଶୁଣୁନ୍ ତ ଇ ଜିନିଷ୍କେ ମୁଇଁ ଆର୍ ଥରେ ଆପଣଙ୍କନୁ ଆଣବାର୍ ଲାଗି ଚାହୁଁଚେଁ ସେଥିର୍ଲାଗି ମୁଇଁ ଆର୍ ଗୁଟେ ମୋର୍ ଅର୍ଡ଼ର୍ ରଖୁନ୍ ଯେନ୍ଟା କି ମତେ କାଲ୍କି ଦେବେ କାଲ୍କି ବାର ବଜେକେ ଦେବେ କାହିଁର୍ ଲାଗି କି ମୋର୍ ଘର୍କେ ଗୁଡ଼େକୁ କୁଣୁଆ ଆସିବାର୍ ଅଛେ ହେଥିଲାଗି ମତେ କାଲ୍କେ ଯଦି ବାର ବଜେ ତକ୍ ଟିକେ ଗର୍ମା ଗରମ ସେ ସମାନ ଜିନିଷ ପଠେଇ ପାର୍ତେ ବହୁତ ବଢ଼ିଆ ହେତା ଆଜ୍ଞା ଆଜ୍ଞା ଆଉ ଥରେ କହିଦଉଚେଁ ମୋର ଯେନ୍ ଆଡ୍ରେସ ଥିଲା ସେ ସମାନ୍ ଆଡ୍ରେସ କିରାସେରାକେ ପଠାବେ ଆଉ ଯେତେ ଜଲ୍ଦି ହେବା ଯଦି ବାର ବଜେ ପୂର୍ବରୁ ପଠେଇ ପାରତେ ତାହେଲେ ବହୁତ ବଢ଼ିଆ ହେତା ଆଜ୍ଞା ଧନ୍ୟବାଦ